ବଲାଙ୍ଗୀର୍ରେ ବିଗ ବଜାର ଏଇସବୁ ଦେଖିବାକୁ ପାଆନ୍ତି ଆଉ ସେ ସେଠାକୁ ଯାଇକି ଲୋକ ଭଡ଼ା ନେଇକି ରହନ୍ତି ସେଠାରେ ରହି ଲୋକମାନେ ବିକ୍ରି କରନ୍ତି ଏବଂ ବିଗବଜାରରେ ଅନେକ ଗୁଡ଼ିଏ ଜାଗାବାଡ଼ି ରହିଅଛି ଏବଂ ସେମାନେ ସେଠାରେ ରହିକି ବିକ୍ରି କରନ୍ତି ଏବଂ ସେଠାରେ ରହିକରି ଜୀବନଯାପନ କଟାନ୍ତି ସେନ ରହିକି ଇଷ୍ଟେଲଟ ମୂଲ୍ୟ ସରକାରୀ ସରକାରୀ କମ୍ପାନୀରେ ସେମାନେ କିଛି ସବୁ କିଛି ସୁବିଧା ପାଇପାରିଛନ୍ତି ମାନେ ବିକ୍ରି କରନ୍ତି ହେନ ସେଇଠାରେ ରହିକି ଅନେକ ଗୁଡ଼ିଏ କିଛି ସ୍ଥାନ ପାଇକି ଉପଲବ୍ଧ ହେଇଛନ୍ତି